ହ୍ୟାଲୋ ସ୍ଵିଗି କମ୍ପାନୀରୁ କହୁଛନ୍ତି ତ ମୁଁ ବିଷ୍ଣୁପ୍ରିୟା ସାହୁ କହୁଥିଲି ଫୁଲବାଣୀରୁ ଆପଣ ବାରଟାରେ ଖାଇବା ଦେବା କଥା ଆଣିକି ତିନିଟାରେ ପହଞ୍ଚାଉଛନ୍ତି ମୁଁ ଯେଉଁ ଅର୍ଡ଼ରଟା କରିଥିଲି ମୋତେ ସେଇଟା ବାରଟାରେ ନପହଞ୍ଚାଇକି ତିନିଟାରେ ପହଞ୍ଚାଉଛନ୍ତି ଏଇଟା କ'ଣ ଠିକ୍ କଥା କି ମୁଁ କ'ଣ ମାଗଣା ଖାଉଛି କି ଆପଣଙ୍କର ଯେତିକି ଦାମ୍ ନେବା କଥା ସେତିକି ପଇସା ନେବେ ଏମିତି କାଇଁ କରୁଛନ୍ତି ଆରଥରକୁ ଯେମିତି ଆଉ ସେ ଭୁଲ୍ କରିବେନାହିଁ ଗ୍ରାହକମାନଙ୍କୁ ଯଦି ଏମିତି ସବୁ କର ତା'ହେଲେ ଆପଣଙ୍କର କମ୍ପାନୀରୁ କେହି ଖାଇବା ନେବେନାହିଁ ଏମିତି ଲୋକମାନଙ୍କ ସହ ଦୟା କରି କରନ୍ତୁନାହିଁ ହେଉ ରଖୁଛି